ଆମ ଓଡ଼ିଆ ଲୋକ ଯେଉଁ ସବୁ ଖାଦ୍ୟ ଖାଉଚୁ ସେ ଖାଦ୍ୟରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଅଛି ବିଭିନ୍ନ ପ୍ରକାର ରୋଗ ଭଲ କରିଦେବ ସେ ଖାଦ୍ୟ ସବୁ ଆମର ଖାଦ୍ୟରେ ସେ ଯେଉଁ ସବୁ ବିଭିନ୍ନ ପ୍ରକାର ମସଲାମସଲି ପଡ଼ିଛି ସେ ମସଲାମସଲି ହିଁ ଅଛି ଔଷଧୀୟ ଗୁଣ ସବୁ ଅଛି ଯେଉଁ ଆମର ସବୁ ଗରମ ମସଲା ବେଶୀ କରିରି ସମସ୍ତଙ୍କ ଘରେ ଘରେ ସବୁ ବ୍ୟବହାର ହେଉଛି ଗରମ ମସଲା ଗରମ ମସଲାରେ ବିଭିନ୍ନ ପ୍ରକାର ଗଛର ଓ ଧର ଲବଙ୍ଗ ଗୁଜୁରାତି ଏଇଗୁୁରା ସବୁ ପଡ଼ୁଚି ଇଏସବୁ ଆମର ଦେହରେ ସବୁ ଇମ୍ୟୁନିଟି ପାୱାର ବିଭିନ୍ନ ପ୍ରକାର ରୋଗକୁ ଭଲ କରିଦେବାର ସକ୍ଷମ ଅଛି ସେ ଗରମ ମସଲା ମଧ୍ୟରେ ଆଉ ଆମର ହଳଦୀ ହଳଦୀ ଯେଉଁ ଆମର ତରକାରୀ ବିଭିନ୍ନ ପ୍ରକାର ଇଏରେ ଖାଦ୍ୟରେ ସବୁ ପଡ଼ୁଛି ହଳଦୀ ହଳଦୀର ଏମିତିଆ ଗୁଣ ସବୁ ଅଛି ମାନେ କହିବା ହିଁ ଇଏ ବହୁତ କଥା ଅଛି କହିହେବ ହଳଦୀ ଯଦି ଆମେ ଗରମ ମାନେ କ୍ଷୀରରେ ଗରମ କ୍ଷୀରରେ ଯଦି ଖାଲି କେବଳ ଓରିଜିନାଲ ହଳଦୀ ଗୁଣ୍ଡ ପକେଇକି ଗୋଳେଇ ଦେବୁ ଗୋଳେଇକି ପିଇଦେବୁ ଦେହର ବିଭିନ୍ନ ପ୍ରକାର ଦରଜ ଯେଉଁ ଥିବ ଦେହରେ ସିଏ ତାକୁ ଦରଜ ହିଁ କମେଇ ଦେବ ଆଉ ଶାଗ ଶାଗ ଆମେ ଯୋଉ ଖାଉଚୁ ସେ ଶାଗରେ ବିଭିନ୍ନ ପ୍ରକାର ଏମିତି ଔଷଧୀୟ ଗୁଣ ଅଛି ଯାହାକି ମାନେ ଆଖିର ପାୱର ବଢ଼େଇଦବ ଆଉ ସଜନା ଶାଗ ସଜନା ଶାଗ ତ ଆମର ଡ଼ାଇବେଟିସ୍ ତକୁ ଯଦି ଯାହାକୁ ହେଇଥବ ତାକୁ ଖାଇଦେବ ମାନେ ଡ଼ାଇବେଟିସ୍ କୁଆଡ଼େ ଯିବ ମାନେ ଆଉ ଠିକ୍ ଠିକଣା ରହିବନି ସେ ଡ଼ାଇବେଟିସ୍ର ଆଉ ବିଭିନ୍ନ ପ୍ରକାର ଆମର ଖାଦ୍ୟ ମାନେ ଅଛି ସେ ଖାଦ୍ୟରେ ବିଭିନ୍ନ ପ୍ରକାର ମାନେ ଗୁଣ ଅଛି ଏହିପରି ବିଭିନ୍ନ ପ୍ରକାର ଶାଗଠୁ ଆରମ୍ଭ କରି ମସଲା ପର୍ଯ୍ୟନ୍ତ ସମସ୍ତଙ୍କର ବି ବିଶେଷ ବିଶେଷ ଗୁଣ ଥାଏ ଆଉ ଏହିପରି ସବୁ ଅଛି ଆଉ କହିବାକୁ କହିଲେ ମୁଁ ବହୁତ କହିବି ମୁଁ ଏତିକି ଜାଣିଛି ଆଉ